ଆମ ଗାଁରେ ଗୋଟିଏ ପୋଖରୀ ଅଛି ତେଣୁ ଆମେ ମାଛ ମାରିବାକୁ ଯାଉ ଆମେ ବହୁତ ବହୁତ କାର୍ଯ୍ୟରେ ମାଛ ମାରୁ ଆମେ ବହୁତ ସାମଗ୍ରୀ ଲାଗେ ଜାଲ ଟଣା ଜାଲ ପୁଟିଆ ଜାଲ ମଶାରୀ ଆଉ ଆଉ ସାମଗ୍ରୀ ଲାଗେ ତେଣୁ ଆମେ ମାଛ ମାରିବାକୁ ଯାଉଁ ମାଛ ମାରିଲେ ଚାରି ପାଞ୍ଚ ଜଣ ଛଅ ସାତ ଜଣ ଲାଗେ ତେଣୁ ଆମେ ମାଛ ଧରିବାକୁ ଆମର ଗାଁରୁ ମାଛ ଧରିବାକୁ ଯାଉ ତେଣୁ ଆମର ଗାଁ ପିଲାମାନେ ଯେହେତୁ ମାଛ ମାରିବାକୁ ଯାଉ ହେଇକି ଯାଉ ଜାଲ ମଶାରି ବହୁତ କିଛି କିଛି ସାମାନ ଧରିଥାଉ ଯାହାକି ମାଛ ମାରିବାକୁ ସାହାଯ୍ୟ କରିଥାଏ ଆମ ଗାଁ ଗୋଟିଏ ପୋଖରୀ ଅଛି ସେତେରୁ ଆମେ ମାଛ ମାରିଯାଉ ବହୁ ମାଛ ମାରି ଯିବାକୁ ହେଲେ ସାର୍ଟ ପ୍ୟାଣ୍ଟ୍ ପାଲ୍ଟିକିରି ପାଞ୍ଚିରେ ପିନ୍ଧିକିରି ମାଛ ମାରିବାକୁ ଯାଉ ତେଣୁ ଆମେ ମାଛ ବହୁତ ଭଇସା ଧରୁ ସାଇଡ଼୍ ଯୁଡ଼େ ଧରୁ ମଝି ଜଣେ ଗୋଟିଏ ମାଛ ଧରିବ ଧରିବା ବେଗ୍ଟେ ଧରୁ ତେଣୁ ଆମେ ମାଛ ମାରିବାକୁ ଯାଉ ଜାଲ ଟାଣିକିରି ସେଇଠି ଆମେ ମଶାଇଟେ ଟାଣିକି ମଶାଇରେ ଗିହୁ ଯେଉଁ ଯେଉଁ ମାଛ ମାନେ ଲାଗନ୍ତି ସେ ତାକୁ ବେଗ୍ରେ ରଖନ୍ତି ତା'ପରେ ଦୁଇ ଦଶ ପନ୍ଦର ପାର ହେଲେ ଆମେ ମାଛ ମାରି ସାଇରେ ଆମେ ଆଣିକିରି ବାଛିକିରି ମାଛ ଧୋଇକିରି ଭାଜିକିରି ଖାଆନ୍ତୁ ଆମର ଗୋଟେ ପୋଖରୀ ଅଛି ତିନୋଟି ନାଳ ଅଛି ଆଉ ଆଉ ଗୋଟିଏ ଗୋଟେ ପୋଖାରୀ ଅଛି ଆମେ ତେଣୁ ମାଛ ମାରିବାକୁ ଯାଉ ମାଛ ମାରି ସାରିଲେ ଘରକୁ ଆଣି ରାନ୍ଧି ବାଡ଼ିକିରି ଖାଉ